ହଁ ଜୟ ଜଗନ୍ନାଥ କୁହନ୍ତୁ କୁହନ୍ତୁ ନମସ୍କାର କୁହନ୍ତୁ ବ୍ରହ୍ମପୁର ଆପଣ କାହିଁକି ଯିବେ ପ୍ରଥମେ କୁହନ୍ତୁ ଉଦ୍ଦେଶ୍ୟ କ'ଣ କୌଣସି ତୀର୍ଥ ସ୍ଥାନ ତୀର୍ଥସ୍ଥାନକୁ ଯିବେ କୁଆଡ଼େ ନା ଆଉ ଏମିତି କିଛି କୌଣସି ତୀର୍ଥସ୍ଥାନ ବୁଲିବାକୁ ନା ଆଉ ଏମିତି କିଛି ହେଉ ଠିକ ଅଛି ଠିକ ଅଛି ଆପଣ ବ୍ରହ୍ମପୁର ଯିବାକୁ ହେଲେ ଆପଣ ପ୍ରଥମେ ଏଇଠୁ କଟକ ଯିବାକୁ ପଡ଼ିବ କଟକରୁ ସେଇଠୁ ବସ୍ ଅଛି ଟ୍ରେନ୍ ଅଛି ଆପଣ ଯେଉଁଥିରେବି ଯାଇପାରିବେ କିଛି ପ୍ରୋବ୍ଲମ୍ ହେବନି ଯେ ବସ୍ରେ ଆପଣ ଯାଇପାରିବେ କିମ୍ବା ଟ୍ରେନ୍ରେ ଯାଇପାରିବେ ସେଇଠି ପହଞ୍ଚିଲା ପରେ ଆପଣ ଚାହିଁଲେ ଗୋପାଳପୁର ବ୍ରହ୍ମପୁର ପୂର୍ବରୁ ଜଷ୍ଟ ଛ ସାତ କିଲୋମିଟର ପୂର୍ବରୁ ଗୋପାଳପୁର ସି ବିଚ୍ ଅଛି ସେଇଠି ହୋଟେଲ୍ ମାନ ଅଛି ସେଠି ରହିପାରିବେ କିମ୍ବା ବ୍ରହ୍ମପୁର ବଡ଼ ବଜାରେ ମଧ୍ୟ ହୋଟେଲ୍ ଅଛି ସେଇଠି ଆପଣ ରହିପାରିବେ କିଛି ପ୍ରୋବ୍ଲେମ୍ ହେବନି ଇଏ ହେଉଛି ପ୍ରଥମ ଦିନ ଆଉ ତୁମର ସେକେଣ୍ଡ ଦିନ ହେଉଛି କ'ଣ ନା ବ୍ରହ୍ମପୁରରେ ବହୁତ ଭଲ ଭଲ ଜାଗା ଅଛି ମଧ୍ୟ ବୁଲି ଦେଖିବାକୁ ଆମର ତାରା ତାରିଣୀ ହେଲେ ନାରାୟଣୀ ହେଲେ କିମ୍ବା ଆମର ଭୈରବୀ ମାତା ସିଏ ବି ଅଛନ୍ତି ପାଞ୍ଚ ଗାଁ ପଞ୍ଚ ଲିଙ୍ଗେଶ୍ୱର ଅଛନ୍ତି ପଞ୍ଚ ଗାଁରେ ଏବଂ ଏମିତି ବହୁତ ଭଲ ଭଲ ଜାଗା ଅଛି ଆପଣ ଚାହିଁଲେ ବୁଲିପାରିବେ ଆ ଗୋପାଳପୁର ସିବିଚ୍ରେ ବୁଲି ପାରିବେ ତା' ସହିତ ଆପଣ ପଚାରୁଥିଲେ ଯେଉଁ ପୁରି ଉପମା ୟେ ହେଉଛି ଆଜ୍ଞା ସାଉଥ୍ ଇଣ୍ଡିଆନ୍ ଫୁଡ଼ ଯେହେତୁ ବ୍ରହ୍ମପୁର ସାଉଥକୁ ଲାଗିଛି ଆମ ଓଡ଼ିଶାର ବର୍ଡ଼ର କିନ୍ତୁ ସାଉଥ୍କୁ ଲାଗିଛି ତେଣୁ ସାଉଥ୍ ଫୁଡ଼ଟା ସେଇଠି ଭଲହୁଏ ଏବଂ ବହୁତ ଉନ୍ନତ ମାନର ଏବଂ ସାଉଥ୍ ଫୁଡ଼ର ଟେଷ୍ଟଟା ସମ୍ପୂର୍ଣ ହିଁ ଆପଣ ପାଇପାରିବେ ଯେଉଁ ପୁରି ଉପମା ଆମେ ଅଲଗା ଜାଗାରେ ପାଇପାରୁନେ ଆମର କେନ୍ଦ୍ରାପଡ଼ା ହେଲା କଟକ ହେଲା କି ଭୁବନେଶ୍ୱର ହେଲା ଯେଉଁ ଫ୍ଲେଭରଟା ଆମେ ପାଇପାରୁନେ ସେଇଠି ଆଜ୍ଞା ସେଇ ଫ୍ଲେଭରଟା ପାଇପାରିବା ଟିକିଏ ଖଟା ରହିବ ଭଲ ଚଟଣି ମଧ୍ୟ ସେମାନେ ଗୋଟେ ତିଆରି କରନ୍ତି ନଡ଼ିଆ ଆଉ ବାଦାମ ଦେଇକରି ସେଇ ଚଟଣି ବହୁତ ଖୁବ ସୁନ୍ଦର ଲାଗେ ସେ ଚଟଣି ଦିଅନ୍ତି ଏଇ ପୁରି ଉପମା ସାଙ୍ଗରେ ଓ ସାମ୍ବର ମଧ୍ୟ ଦିଅନ୍ତି ଯାହା ଯେଉଁଟାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ଏବଂ ହେବି ୱେଟେଡ଼ ଫୁଡ଼ ନୁହଁ ନିଶ୍ଚିନ୍ତ ରିଚ୍ ଫୁଡ଼ ନୁହଁ ସାଧାରଣତଃ ସାଉଥ୍ ଫୁଡ଼ ଗୁଡ଼ା ରିଚ ଫୁଡ଼ ନୁହଁନ୍ତି ଆଉ ଖାଇବାକୁ ବହୁତ ଉତ୍ତମ ରହିବ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ରହିବ ଆପଣ ଯଦି ଯିବେ କିଛି ନାହିଁ ମୁଁ ଆପଣଙ୍କୁ କୋପରେଟ୍ କରି ପାରିବି ଆପଣ କେମିତି ଯିବେ କ'ଣ କରିବେ ମୁଁ ଆପଣଙ୍କୁ ଫୁଲି କୋପରେଟ୍ କରିପାରିବି ଏବଂ ଖାଦ୍ୟ ମଧ୍ୟ ଠିକ ଠାକ ରହିବ ପୁରି ଉପମା କିଛି ଖରାପ ନାହିଁ ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ରଖୁଛି ମ୍ୟାମ୍ ରଖୁଛି ମ୍ୟାମ୍